ହ୍ୟାଲୋ ହ୍ୟାଲୋ କିଏ କିଏ କହୁଥିଲେ ହଁ ହଁ ନରେଶ ନରେଶ କହୁଛି ଆପଣ କ୍ଷୀର କାଲି କେତେବେଳେ ନେଲେ ସକାଳେ ନେଇଥିଲେ ଆପଣ ସାଙ୍ଗେ ସାଙ୍ଗେ ତାକୁ ଗରମ କରିଥିଲେ ନା ଫ୍ରିଜ୍ରେ ରଖିଥିଲେ ସାଙ୍ଗେ ସାଙ୍ଗେ କଲାପରେ ଆଉ ସେ ଇଏ ଡେକ୍ଚିକୁ ଭଲକିରି ଫୁଟାଇଥିଲେ ଟି ନିଆଁରେ ବସେଇକରି ପାଣି ତ ମୁଁ ପାଣି ତ ଏତେ ମିଶିନି ନାଇଁ ନାଇଁ ପଇସା ଠିକ୍ ଅଛି ପାଣି ତ ମୁଁ ମିଶାଇନି ଆପଣ କାଲିକି ବି କ'ଣ ହୋଇଛି ମୁଁ ତ ନଥିଲି ଘରେ କ୍ଷୀରର କ୍ଵାଲିଟିରେ କ'ଣ ପରିବର୍ତ୍ତନ ହୋଇଛି ମୁଁ ଆଉ କହିପାରିବିନି ପାଣି ତ ମିଶିବା କଥା ନୁହଁ ଆଜି ଆଚ୍ଛା ଠିକ୍ ଅଛି ଆଜି ତା'ହେଲେ ତ ନେଇକି ପହଞ୍ଚିବି ଦେଖିବା କ'ଣ ହେଉଛି କ୍ଷୀର ତ ଭଲ ଅସୁବିଧା ନାହିଁ ନାଇଁ ତ କମ୍ପ୍ଲେନ୍ ତ ଏଇଠୁ ତ କେହି କମ୍ପ୍ଲେନ୍ ବି କରିନାହାନ୍ତି ମୁଁ ବି ଦେଉଛି ସବୁଆଡେ ନେଇକି ହଁ ନାଇଁ ତ ଆପଣ ଆଜି ମୁଁ ନେଇକି ପହଞ୍ଚୁଛି ଆଉ ମୁଁ ଠିକ୍ ଅଛି ଇଏଟା ନେଇକି ଯିବି ଲାକ୍ଟୋମିଟର୍ଟା ନେଇକି ଯିବି ପାଣି କେତେ କ'ଣ ମିଶିଛି ଦେଖିବା କ୍ଷୀରରେ ଆପଣ ଆପଣ ସେ ଗୋଟେ ଲାକ୍ଟୋମିଟର୍ ରଖନ୍ତୁ ମୁଁ କ୍ଷୀରଟାକୁ ଆପଣ ସବୁଦିନ ମାପ କରିଦେବେ ଆଉ କେତେ ପାଣିର ମିଶାମିଶି ହୋଇଛି ସବୁ ପର୍ସେନ୍ଟେଜ୍ଟା ବାହାରିପଡ଼ିବ ନାଇଁ ନାଇଁ ଭଲ କିନ୍ତୁ ମୋର ତ ଡିମାଣ୍ଡ୍ ଅଛି ବହୁତ ଅନେକ କଷ୍ଟମର୍ ଅଛନ୍ତି କମ୍ପ୍ଲେନ୍ ବି କିଛି ଆସିନି ଏ ପର୍ଯ୍ୟନ୍ତ ଆପଣଙ୍କର କେମିତି ଆସିଲା ସେଇଟା ହେଲା କଥା ହଉ ହଉ ଝାଡା ଏଇଟା ସିଏ ସେଇ ସିଜିନାଲ୍ ଆଉ କିଛି ପ୍ରଭାବ ଥିବ କିମ୍ବା ଏଇ ଯେଉଁ ରହୁଛି କୁଆଡେ କ'ଣ ଇନ୍ଫେକ୍ସନ୍ ହୋଇଥିବ ଛୋଟ ଛୁଆଙ୍କର ଆପଣଙ୍କର କାହାର କିଛି ଅସୁବିଧା ହୋଇନି ତ ନା ଏଇଟା ଗାଈ କ୍ଷୀର ନା ହଁ ହଁ ଆପଣଙ୍କର କହୁଛନ୍ତି କେବଳ କମ୍ପ୍ଲେନ୍ ତ ଆମର କିଛି ଆଉ କୁଆଡେ ଆସିନି କମ୍ପ୍ଲେନ୍ କିଛି ଦେଖିବା ଅଜି ତା'ହେଲେ ମୁଁ ଯାଇକି ପହଞ୍ଚିବି ଦେଖିବା କ'ଣ ହୋଇଛି ନା ପଇସା ତ କିଛି ପରିବର୍ତ୍ତନ ହେବନି ପଇସା ସେୟା ରହୁ କିଛି ନାହିଁ କିନ୍ତୁ କ୍ବାଲିଟି ଦେଖିଦେବା ଟିକିଏ ଟେଷ୍ଟ୍ କରିଦେବା ଆଜି ମିଟର୍ଟା ନେଇକି ଯିବି ଆଚ୍ଛା ହଉ ଠିକ୍ ଅଛି